ଓଡ଼ିଶା ହେଉଛି ଏକ ଐତିହାର ରାଜ୍ୟ ଏବଂ ଏହି ରାଜ୍ୟକୁ ମନ୍ଦିରମାଳିନୀ ରାଜ୍ୟ ବୋଲି କୁହାଯାଏ ଓଡ଼ିଶାରେ ଅନେକ ଦର୍ଶନୀୟ ସ୍ଥାନ ଓ ଐତିହ ସ୍ଥାନ ଅବସ୍ଥିତ ସେଥିମଧ୍ୟରୁ ପୁରୀ ଏବଂ କୋଣାର୍କ ଅନ୍ୟତମ କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର କୋଣାର୍କ ନଗରରେ ଅବସ୍ଥିତ ଏକ ପ୍ରସିଦ୍ଧ ମନ୍ଦିର ଏହା ସୂର୍ଯ୍ୟନାଥ ଓ ମାର୍କଟ ମୂର୍ତ୍ତି ପୂଜା କରାଯାଇଥାଏ ଏହି ମନ୍ଦିରକୁ ରାଜା ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିଲେ ଏହି ମନ୍ଦିରକୁ ନିର୍ମାଣ କରିବାପାଇଁ ରାଜା ବାରଶହ ବଢ଼େଇଙ୍କୁ ନିଯୁକ୍ତି ଦେଇଥିଲେ ସେହି ବାରଶହ ବଢ଼େଇ ମଧ୍ୟରେ ବିଷୁ ମହାରଣା ସେମାନଙ୍କର ମୁଖ୍ୟ ଥିଲେ ବିଷୁ ମହାରଣାଙ୍କ ପୁଅ ଧରମା ଏହି ମନ୍ଦିରର ମୁଣ୍ଡି ମାରିଥିଲେ ଏହି ମନ୍ଦିରକୁ ନିର୍ମାଣ କରିବା ପାଇଁ ବାରଶହ ବଢ଼େଇ ବାର ବର୍ଷ ସମୟ ନେଇଥିଲେ ଏହା ସୂର୍ଯ୍ୟନାଥ ଓ ମାର୍କଟ ମୂର୍ତ୍ତି ପୂଜା କରାଯାଇଥାଏ ଏହା ଭାରତୀୟ ସ୍ୱର୍ଣ୍ଣ ମନ୍ଦିର ପ୍ରବାହରେ ଗୋଟିଏ ପ୍ରମୁଖ ମନ୍ଦିର ଗୁଡ଼ିକର ଏହି ଉଦାହରଣ ଅଟେ ଏହା ଆଧୁନିକ ଭୌଗଳିକ ଶିଳ୍ପକଳାରେ ଏକ ପ୍ରମୁଖ ସମ୍ପାଦକ ତ ମନ୍ଦିରରେ ପାଇଥାଏ ଏହାର ମୂର୍ତ୍ତି ଗୁଡ଼ିକୁ କନ୍ୟାର ଏକ ଆଲ୍ ଗୋଲାକାରରୁ ଗୁଡ଼ିକରେ ସୂର୍ଯ୍ୟ ମନ୍ଦିର ଅଟେ ଏହାର ମୁଖ୍ୟ ପ୍ରତିସୁଧାର ମଧ୍ୟରୁ ଧାଉଁତ କରୁଥିବା ଦୀର୍ଘପଥ ଭୌଗଳିକ ସୌନ୍ଦର୍ଯ୍ୟ ଅଟେ ଏହାର ଅକାର ଟିକସ ଶର୍ଯ୍ୟ ଗୃହର ଅନେକ ସୂର୍ଯ୍ୟଚିତ୍ର ଗୁଡ଼ିକ ରହିଛି ଏହା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ଦେବତାର ସୂଚନା ଦେଉଛି ଏହା ଉନ୍ନତ କାଳିନ ସାହିତ୍ୟ ସାସ୍କୃତି ଓ ଶିଳ୍ପ ପରମ୍ପରାରେ ଏକ ଗୌରବ ପୂର୍ଣ୍ଣସ୍ଥଳ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କର ପୂଜା ଓ ଆରାଧନା କରାଯାଇଥାଏ ସେହିଭଳି ଓଡ଼ିଶାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର ନାମରେ ବିଶ୍ୱ ପ୍ରସିଦ୍ଧ ଏହି ମନ୍ଦିରର ଉଚ୍ଚତା ପଞ୍ଚଶଠି ମିଟର ଅଟେ ଏହାକୁ ଚୋଡ଼ଗଙ୍ଗ ଦେବ ରାଜା ନିର୍ମାଣ କରିଥିଲେ ଏହି ମନ୍ଦିରର ଚାରିପାର୍ଶ୍ୱରେ ରହିଛି ସୁଉଚ୍ଚ ପ୍ରାଚୀର ଯାହାକୁ ଆମେ ମେଘନାଦ ପାଚିରୀ ନାମରେ ଜାଣିଥାଉ ଏହି ମନ୍ଦିରରେ ଅନେକ ଗୁଡ଼ିଏ ଦେବାଦେଵୀ ମନ୍ଦିରର ବେଢ଼ାରେ ବାସ କରନ୍ତି ତାଙ୍କମାନଙ୍କ ମଧ୍ୟରୁ ଜଗନ୍ନାଥ ହେଉଛନ୍ତି ମୁଖ୍ୟ ଜଗନ୍ନାଥ ଏବଂ ବଳଭଦ୍ର ଏବଂ ସୁଭଦ୍ରା ତିନି ଠାକୁର ଦିଇ ସେ ତିନି ଭାଇ ଭଉଣୀ ଏହି ମନ୍ଦିରରେ ପୂଜା ପାଇଥାନ୍ତି ଏହି ମନ୍ଦିର ପାଖରେ ସାମୁଦ୍ରିକ ବେଳାଭୂମି ମଧ୍ୟ ଏହି ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏହି ସାମୁଦ୍ରିକ ବେଳାଭୂମିକୁ ଉପଭୋଗ କରିବା ପାଇଁ ଓଡ଼ିଶାର ପୁରୀ ଜିଲ୍ଲାକୁ ଆସିଥାନ୍ତି